ମୁଁ ଥରେ ମୋ ମାମାଙ୍କ ପାଇଁ ମୁଁ ଗୋଟେ ମଲ୍କୁ ଯାଇଥିଲି ଶାଢ଼ୀ ମଲ୍କୁ ଶାଢ଼ୀ ଗୋ ଯୋଉ ସେଣ୍ଟର୍ ସେଇଠିକି ଯାଇଥିଲି ସେଠି ଗୋଟେ ମାମାଙ୍କ ପାଇଁ ଗୋଟେ ଭଲ ଶାଢ଼ୀ ଆଣିଥିଲି ଆଉ ସେଇଠି ମୋତେ ପ୍ରାୟ ଷ୍ଟୋନ୍ ବସିଥିବା ଗୋଟେ ବହୁତ ହି ପୁରା ହାଲକା ପିଙ୍କ୍ କଲର୍ର ଶାଢ଼ୀ ଟେ ମୋତେ ବହୁତ ହି ଭଲ ଲାଗିଥିଲା ଆଉ ଗୋଲଡେନ୍ କଲର୍ ସବୁ ପଥର ବସିଥିଲା ସେ ଶାଢ଼ୀର ଦାମ୍ ଟିକେ ଅଧିକ ଥିଲା ଅଢ଼େଇ ହଜାର ତିନି ହଜାରରେ ରେଟ୍ ଥିଲା ସିଏ ମୋତେ ଡ଼ିସକାଉଣ୍ଟ୍ କରିକି ଦୁଇହଜାର ଚାରିଶହ ଟଙ୍କାରେ ଦେଇଥିଲେ ଆଉ ତା'ର ବ୍ଲାଉଜ୍ ପିସ୍ ଟା ବି ମଧ୍ୟ ବହୁତ ହି ଭଲ ଥିଲା ଆଉ ମୋର ଜଣେ ଭାଉଜ ସିଏ ବ୍ଲାଉଜ୍ ସିଲେଇ କରନ୍ତି ତାଙ୍କ ପାଖକୁ ନେଇକି ଦେଇଥିଲି ଆଉ ସିଏ ବି ବହୁତ ମାନେ ପୁରା ଭଲ ସେ ଯତ୍ନର ସହିତ ଶାଢ଼ୀଟା ଯେହେତୁ ଏତେ ସୁନ୍ଦର ଥିଲା ମୁଁ ତାଙ୍କୁ ରିକ୍ୟୁଏଷ୍ଟ କରିକି ବି କହିଥିଲି କି କି ଭାଉଜ ଆଉ ଶାଢ଼ୀଟା ମୋତେ ଯେହେତୁ ଭଲ ଲାଗୁଛି ଆଉ ବ୍ଲାଉଜ୍ଟା ବି ନିହାତି ଭଲ ହେବା ଦରକାରେ ଆଉ ସେଇଟା ଆପଣ ତିଆରି କରିଦେବେ ପୁରା ଭଲ ସେ ତମେ ତିଆରି କରିଦେବ ଆଉ ସେଇଟା ମୁଁ ଆମ ଗାଁର ଯୋଉ ମେଳା ହୁଏ ମକର ମେଳା ସେଇଟାକୁ ପିନ୍ଧିବି ଆଉ ସିଏ ସେଟା ବି ଭଲସେ ପୁରା ତିଆରି କରିଦେଇଥିଲେ ପୁରା ପ୍ରିନସେସ୍ ଷ୍ଟାଇଲ୍ର କରିଦେଇଥିଲେ ଆଉ ସେଟା ମୁଁ ମକର କୁ ବି ପିନ୍ଧିକି ଯାଇଥିଲି ଆଉ ପିନ୍ଧିଲା ପରେ ମୋ ମାମା ବି ମୋତେ କହିଥିଲେ କି ଯାହା ହେଉ ଗୋଟେ ଭଲ ମାନେ ଏତେ ଦିନ ପରେ ତୋ ପାଇଁ ଗୋଟେ ଭଲ ଶାଢ଼ୀ ଟେ ବାଛିକି ଆଣିଛୁ ଆଉ ଶାଢ଼ୀଟା ବି ବହୁତ ହି ସୁନ୍ଦର ଥିଲା ସେଠି ଗଲା ପରେ ବି ଭାଉଜ ମୋତେ କହିଥିଲେ କି ମୁଁ ବ୍ଲାଉଜ୍ଟା ସିଲେଇ କରିଛି ବି ଯେତିକି ସୁନ୍ଦର ହେଇଛି ଶାଢ଼ୀ ଟା ବି ବହୁତ ଭଲ ବି ତମକୁ ମାନୁଛି ଆଉ ସେଇଟା ମୋତେ ବହୁତୁ ଖୁସି ଲାଗିଥିଲା କି ଯାହା ହେଉ ମୁଁ ଗୋଟେ ଶାଢ଼ୀ ପସନ୍ଦ କରିକି ଆଣିଛି ସମସ୍ତଙ୍କ ମନକୁ ଏତେ ଖୁସି ସମସ୍ତେ ଏତେ ଭଲ ପାଉଛନ୍ତି ଏତେ ଖୁସି ଦେଉଛନ୍ତି ଆଉ ଆଉ କଣତି ଗଲାପରେ ବି ଆଉ ସମସ୍ତେ ଭାଇ ହେରିକା ତ ସମସ୍ତେ ମାନେ ମଜାରେ କହିଲେ କି ମାଙ୍କେଡ଼ି ଭଳିଆ ଦେଖାହେଉଛି ଇଏ ଭଳିଆ ଦେଖାହେଉଛୁ ଆଉ କହିଲେ ଶାଢ଼ୀ ଟା ଭଲ ଦେଖାଯାଉଛି ତୁ କିନ୍ତୁ ମାଙ୍କେଡ଼ି ଭଳିଆ ଦେଖାହେଉଛୁ ଶାଢ଼ୀ ଟା ଭଲ ଥିଲା ଆଉ ମୁଁ ସେଇଦିନ ପନ୍ଧିଥିଲି ମୋତେ ବହୁତ ହି ଖୁସି ଲାଗୁଥିଲା ମୁଁ ଫଟୋ ଉଠେଇକି ସ୍ଟାଟସ୍ ଦେଇଥିଲି ସମସ୍ତେ ବି ଭଲ ଲାଗୁଥିଲେ କହିଲେ କେଉଁଠି ଆଣିଛୁ ସାଙ୍ଗମାନେ କହିଲେ କେଉଁଠୁ ଆଣିଛୁ ବଢ଼ିଆ ଲାଗୁଛି ଆଉ ଆମକୁ ବି ଥରେ ଥରେ ଦେବୁ ଆମେ ଫଟୋ ଉଠେଇବୁ ରିଲ୍ସ କରିବୁ ଆଉ ଶାଢ଼ୀ ଟା ବଢ଼ିଆ ଲାଗୁଥିଲା ମନ୍ଦିର ଗଲାପରେ ବି ସେଠି ବି ବାଟରେ ବି ବହୁତ ଜଣ ମୋତେ ପଚାରିଥିଲେ କି କେମିତି କୋଉଠୁ ଆଣିଥିଲୁ ବଢ଼ିଆ ଲାଗୁଛି ଆଉ ତୋ ଚ ପସନ୍ଦଟା ବହୁତ ଭଲ ଏମିତି ବହୁତ ମୋତେ ଖୁସି ଲାଗିଥିଲା ଆଉ ଶାଢ଼ୀର ଦାମ୍ ପଛେ ଟିକେ ଥାଉ ଆଉ ଆହୁରି ଗୋଟେ କଥା ହେଲା ଶାଢ଼ୀ ଟା ମୁଁ ଯେଉଁ ଯାଇଥିଲି ମାମା ପାଇଁ ଆଣିତେ ମୁଁ ମୁଁ ମଉସା ପାଇଁ କାହା ଶାଢ଼ୀ କିଣିବା ପାଇଁ ନେଇନଥିଲି କି ମୁଁ ପଇସା ବି ନେଇନଥିଲି ଘରକୁ ଫୋନ୍ କରିଥିଲି ବାବା ପାଟି କଲେ କି କହିଲେ ଆଉ ଏବେ କଣ ଶାଢ଼ୀ ହେବ ମୁଁ ନା ବାବା ଆଉ ଭଲ ଲାଗୁଛି ଶାଢ଼ୀ ଟା ବାବା କହିଲେ ହଁ ମୁଁ ଜାଣିଛି ତୁ ପସନ୍ଦ କରିକି କେମିତିଆ ଆଣିବୁ ତାପରେ ଆଣିଲା ପରେ ବାବା ବି ବହୁତ ଖୁସି ହେଇଥିଲେ କି କହିଥିଲେ ନା ନା ଯାହା ହେଉ ସେଦିନ ଫୋନ୍ କରିକି ଗୋଟେ ଭଲ ଶାଢ଼ୀଟେ ବାଛିକି ଆଣିଛୁ ପଇସା ପଛେ ଦୁଇହଜାର ତିନି ହଜାର ନେଉ କିନ୍ତୁ ଯାହା ହେଉ ଗୋଟେ ଭଲ ଶାଢ଼ୀଟେ ଆଣିଛୁ ଆଉ ସେଇଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା ଆଉ ସେ ଶାଢ଼ୀଟା କୁ ମୁଁ ଏବେ ପର୍ଯ୍ୟନ୍ତ ବି ସାଇତିକି ରଖିଛି ଆଉ ସେଟା ରଖିବି ବହୁତ ଯତ୍ନ ର ସହିତ ତାକୁ ରଖିଚି ପୁରା ସଫା କରିକି ଭଲ ସେ ଭାଙ୍ଗିକି ପୁରା ପୁରା ଯତ୍ନର ସହିତ ରଖୁଛି ଆଉ ଯିଏ ମାଗିଲେ ବି ଦେଲେବି ତଥାପି ଆଣିକି ବି ତାକୁ ସେମାନେ ନ ଯତ୍ନ ନେଉଛନ୍ତି ଆଣିକି ବି ଦେଉଛନ୍ତି ଆଉ ଏମିତି ମୋ ଶାଢ଼ୀ ର ଅନୁଭୂତି ଥିଲା ବହୁତ ହି ଭଲ ଲାଗୁଥିଲା